ଦୈନଦିନ ବାର୍ତ୍ତାଳାପରେ ବ୍ୟବହୃତ ଆଜିକାଲି ତ ବହୁତ ପ୍ରକାରର ଜିନିଷ ବ୍ୟାକରଣରେ ପଢ଼ା ଯାଉଛି ଯେଉଁଟାକି ଆମର ଓଡ଼ିଆ ଭାଷାରେ ସାଧାରଣ ଖଣ୍ଡବାକ୍ୟ ଆଉ ରୂଢ଼ି କ'ଣ ସାଧାରଣତଃ ଖଣ୍ଡ ବାକ୍ୟ ହେଉଛି ଅନ୍ଧାରକୁ ଟେକା ଫୋପାଡ଼ିବା ଯେଉଁଟା କି ତାର ଅନ୍ଧାରକୁ ତ କେହି ଟେକା ଫୋପାଡ଼ନ୍ତିନି ତାର ହେଉଛି କ'ଣ ଭଲ ୱାର୍ଡ଼ଟା ହେଉଛି ଭଲ ଶବ୍ଦଟା ହେଉଛି ଭଲ ବାକ୍ୟଟା ହେଉଛି ଆମର କିଛି ନ ଜାଣି ଜଣକ ବିଷୟରେ କଥା କହିବା ଆଉ ରୂଢ଼ି ଗୁଡ଼ିକ ହେଲା ରୂଢ଼ି ଗୁଡ଼ିକ ଆମର ହେଉଛି ସୁନ୍ଦରୀ ସୁନ୍ଦରୀ ଯେଉଁଟା କି କିଛି ଶବ୍ଦକୁ ନେଇକି ଗୋଟେ କିଛି ଶବ୍ଦକୁ ନେଇକି ଗୋଟିଏ ପଦ ଗଢ଼ା ହେଉଥିବ ଯେଉଁଟା କି ଆମର ସୁନ୍ଦରୀ ମିଶିଗଲା ଗୋଟେ ଜଣଙ୍କର ପ୍ରକୃତି ହେଇଗଲା ଯେ ସୁନ୍ଦର ସେ ସୁନ୍ଦର ଦେଖାଯାଉଛି ଏଇଟାକୁ ଆମେ ରୂଢ଼ି କହିବା